ଭାରତ୍ନେ ବୋହୁ ଜିନିଷ୍ ଅଛେ ବୁଲ୍ବାର୍କେ କେଦାରନାଥ୍ କେଦାରନାଥ୍ ଅଛେ ତା' ପଛେ ପୁରୀ ଅଛେ ପୁରୀ ଅଛେ ଏନ୍ତା ବହୁତ୍ ବିଭିନ୍ନ ଯାଗାମାନ୍ ଅଛେ କେନ୍ତା ବହୁତ୍ ଡଙ୍ଗର୍ମାନ ବହୁତ୍ ବଡ଼୍ ବଡ଼୍ଟା ମାନ୍ ଅଛି ହିଲ୍ ମହାନିଳଗିରି ମାନ୍ ଅଛି ଏନ୍ତା ବୁଲ୍ବା ବହୁ ଜିନିଷ୍ମାନ୍ ଅଛେ କାଏଁଯେ କିନି ଶିଖିବାର୍କେ ବି ବହୁତ୍ ମିଲ୍ସି ଆର ବହୁତ୍ ଜିନିଷ୍ ବି ଅଛି ଶିଖିବାର୍କେ କାଏଁଯେ ବହୁ ଜିନିଷ୍ ଵି ଶିଖିବାର୍କେ ମିଲ୍ସି ତା' ପଛେ ଯେମିତି ହେଲେ ବି ଅରାମସେ ବୁଲି ଯିବ ବଡ଼୍ ବଡ଼୍ ଜିନିଷ୍ମାନ୍ ଦେଖିବ ନୂଆ ଗୋଟେ ପୁରୁଣା ପୁରୁଣା ଜିନିଷ୍ମାନ୍ ବି ଦେଖ୍ବାକେ ମିଲ୍ସି ବହୁତ୍ ଜିନିଷ୍ ଆରୁ ଏନ୍ତା ଡଙ୍ଗର୍ ଡଙ୍ଗର୍ମାନ୍କେ ବି ବହୁତ୍ ବାର୍ଫାର୍ମାନେ ବହୁତ୍ ଜିନିଷ୍ ଏନ୍ତା ଅଲଗା ଅଛେ ଛୋଟିଆ ଜିନିଷ୍ ବଡ଼ ଜିନିଷ୍ ସବୁ ଜିନିଷ୍ ଦେଖବାର୍ ମିଲ୍ସି କାଏଁଯେ ଭାରତ୍ନେ ଗୋଟେ ବହୁତ୍ ଅଲଗା ବି ଆରୁ କିନି ଭାରତ୍ ଗୋଟେ ବହୁତ୍ ପୁରୁଣା ଜିନିଷ୍ ବି ଦେଖାବାର୍ ମିଳିଛି ଭାରତ୍ନେ ଦେଖେଁଲା ବେଲେ ଆରୁ ବୁଲ୍ବା ଜାଗା ତ କେନ୍ ଓଡ଼ିଶା ଯିବା ଓଡ଼ିଶା ନେଇଁ ଆଇବ ଓଡ଼ିଶା ନେଇଁ ଆଇବ କଳାହାଣ୍ଡି ସାଇଟ୍ କଳାହାଣ୍ଡି ନେବି ବହୁତ କଲା ଅଛି ଆର ବହୁତ୍ ପୁରୁଣା ଜିନିଷ୍ମାନେ ବି ଅଛି ସ୍ଥାପିତ ହେଇଛି ଦେଖେଁଲା ପାଣି ଭିତରେ ଗୋଟେ ମନ୍ଦିର୍ ଅଛି କିଛି ଯେନ୍ତା ବହୁତ୍ ଜିନିଷ୍ ଅଛି କାଏଁଯେ ବହୁତ ଅସୁର ମାଲ ଜାମାନେ ଥିଲେ ସେଟାମାନେ ଶାସନ କରିବାର ଜିନିଷ୍ମାନ ବି ଅଛି ଦେଖ୍ବାକେ ବହୁତ ମିଲ୍ସି ଏନ୍ତା ଗୋଟେ ଷ୍ଟାଚ୍ୟୁଫାଚୁ ଯେଉଁ ଆମର୍ ପୁରୁଣା ଜିନିଷ୍ମାନେ ଦେଖ୍ବାର୍ ମିଳିଛି